ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟରର ଲୋକ ରହିଥାନ୍ତି ଆଉ ଓଡ଼ିଶା ହେଉଛି ସଂସ୍କୃତିର ରାଜ୍ୟ ଓ ପରସ୍ପର ସମ୍ପ୍ରଦାୟର ପ୍ରତ୍ୟେକ ସମ୍ପ୍ର ସମ୍ପ୍ରଦାୟର ମଧ୍ୟରେ ସମ୍ପର୍କ ଭଲ ରହିବା ପାଇଁ ଆମେ ସଂସ୍କୃତି ଓ ଶିଳ୍ପ କଳାକୁ ପ୍ରୋତ୍ସାହନ ଦେଇଥାଉ ପ୍ରତ୍ୟେକ ସମ୍ପ୍ରଦାୟର କଳା ସଂସ୍କୃତି ଏବଂ ଶିଳ୍ପକୁ ଆମେ ସମ୍ମାନ ଦେଇଥାଉ ଯାହାଦ୍ୱାରା କିି ଓଡ଼ିଶାର ପ୍ରତ୍ୟେକ ସମ୍ପ୍ରଦାୟର ପରସ୍ପର ସହିତ ସମ୍ପର୍କ ମଧୁରତା ରହିଥାଏ ଓ କଳା ଭାସ୍କର୍ଯ୍ୟ ଆମ ଓଡ଼ିଶାକୁ କଳା ଓ ଭାସ୍କର୍ଯ୍ୟର ରାଜ୍ୟ ମଧ୍ୟ କୁହାଯାଇଥାଏ ଏହି ଏହାର ବିନିମୟ ଦ୍ୱାରା ବିବିଧତା ଉପରେ ଆମର ଏକତା ଆସେ ଆମେ ପରସ୍ପରର ସମ୍ପ୍ରଦାୟ ଓ ସଂସ୍କୃତିକୁ ସମ୍ମାନ ଦେବା ଦ୍ୱାରା ଆମର ଓଡ଼ିଶା ଯେହେତୁ ବିଭିନ୍ନ ସମ୍ପ୍ରଦାୟର ରାଜ୍ୟ ହୋଇଥିବାରୁ ଆମର ପରସ୍ପର ଭିତରେ ସମ୍ପର୍କ ଅତୁଟ ଓ ଭିନ୍ନ ହୋଇ ରହିଥାଏ